ନା ମୁଁ କିଛି ବିରଳ ସାଧାରଣ ଉପାଦାନ ବ୍ୟବହୃତ କରେ ନାହିଁ ମୁଁ ଘରେ ଥିବା ଜିନିଷ ଗୁଡ଼ିକୁ ହିଁ ବ୍ୟବହାର କରେ ଆମର ଆଜିକାଲି ଅସାଧାରଣ ଉପାଦାନ ଆମ ଖାଇବାକୁ ଆହୁରି ଟେଷ୍ଟି କରିବା ପାଇଁକି ମିଳିଯାଉଛି କିନ୍ତୁ ଆମେ ତାକୁ ବ୍ୟବହାର ବିଲ୍କୁଲ୍ କରିବା ଦରକାର ନୁହଁ କାରଣ ଆମର ସେଟା ପେଟକୁ ଯିବ ଏବଂ ଆମ ସାରା ଶରୀରକୁ ମଧ୍ୟ ଯିବ ତ ଯେଉଁଟାକି ଆମକୁ କ୍ଷତି ପ୍ରଦାନ କରିବ ଆମେ ଅସାଧାରଣ ଜିନିଷ ହିଁ ବ୍ୟବହାର କରିବା କିଛି ଦରକାର ନାହିଁ ଆମର ନ୍ୟାଚୁରାଲି ଯେଉଁ ଜିନିଷ ଗୁଡ଼ାକ ରହିଯାଉଛି ଆମେ ସେଇ ଜିନିଷ ଗୁଡ଼ାକୁ ଆମେ ବ୍ୟବହାର କରିବା ଦରକାର ଏବଂ ମୁଁ ବ୍ୟବହାର ମଧ୍ୟ କରେ ବାହାରୁ ଖାଇବା ଅର୍ଡ଼ର ବି ଆମେ କମ୍ କରୁ ସେଥିପାଇଁକି ଘରେ ଆମର ବହୁତ ଖାଇବା କରୁ କାରଣ ଆମେ ଜାଣିଛୁ କି ବହୁତ ତେଲ ମସଲା ଏମିତିକା ଅଛି ଯେଉଁଟାକି ଖାଇବାକୁ ଆହୁରି ସ୍ଵାଦିଷ୍ଟ କରିବା ପାଇଁ ବ୍ୟବହାର କରାଯାଏ କିନ୍ତୁ ନା ଆମେ ସେଇଟା କରିବାକୁ ପସନ୍ଦ କରୁନା ଆମେ ସାଧାରଣ ଜିନିଷ ହିଁ ନେବାପାଇଁ ପସନ୍ଦ କରୁ